ମୁଁ ମୁଖ୍ୟତଃ ଆମ ଘରେ ପଶୁ ଅଛନ୍ତି କୁକୁଡ଼ା ଗାଈ ଛେଳି ତାଙ୍କୁ ମୁଁ ଧାନରେ ବ୍ୟବହୃତ ହୋଇଥିବା ସାଧାରଣ ଜିନିଷ ହେଉଛି ଘାସ ଦହି ତା'ପରେ ଆଲଫ ଇଲଫା ଘାସ ଦହି ତା'ପରେ କୁକୁଡ଼ାମାନଙ୍କୁ ଦାନା ଦହି ଦାନା ଦେଲେ ସେମାନେ ଭଲ ଖାଦ୍ୟ ଉତ୍ପାଦନ କରନ୍ତି ଯେମିତିକି କୁକୁଡ଼ାରୁ ମିଳୁଥାଏ ଅଣ୍ଡା ଓ ମାଂସ ମିଳିଥାଏ ଆମକୁ ଛେଳି ଆଉ ମଟନ୍ରୁ ମାଂସ ମିଳିଥାଏ ଗାଈରୁ ଆମକୁ କ୍ଷୀର ମିଳିଥାଏ ଆମେ ସେଥିପାଇଁ ଗାଈକୁ ଆମେ ଦେଇଥାଉ ଆଲଫା ଇଲଫା ଘାସ ଦେଇଥାଉ ତା'ପରେ ଦାନା ଦେଇଥାଉ ଚୋକଡ଼ ତା'ପରେ ସୋୟାବିନ୍ ଖାଦ୍ୟ ବି ଦେଇଥାଉ ଛେଳିକି ମୁଁ ଘାସ ତା'ପରେ ଦେଇଥାଇ କୁକୁଡ଼ାଙ୍କୁ ମୁଁ ଦାନା ଦେଇଥାଏ ଯେଉଁଟାକି ସେ ଖାଇଲେ ସେ ବହୁତ ଜଲ୍ଦି ବଂଶ ବିସ୍ତାର କରି ଆମକୁ ଇଏ କରିପାରିବ ଖାଇବାକୁ ଦେଇପାରିବ ଅଣ୍ଡା ଦେଶୀ କୁକୁଡ଼ାଙ୍କୁ ଦେଶୀ କୁକୁଡ଼ା ଆମକୁ ଦେବ ଅଣ୍ଡା ଗାଈ ଦେବ କ୍ଷୀର ଛେଳି ଆମକୁ ମାଂସ ଇତ୍ୟାଦି ଆମକୁ ଦେଇଥାଏ